ମୋତେ ପବ୍ ଜି ଖେଳିବାରେ ଭଲ ଲାଗେ ତା'ଦ୍ଵାରା ମୁଁ ପବ୍ ଜି ଖେଳିବାକୁ ବହୁତ ଭଲ ଲାଗେ କାରଣ ମୁଁ ତା'ସହିତ ମୋ ଚାରିଜଣ ସାଙ୍ଗ ସହିତ ମିଶିକି ଖେଳିଥାଉ ଏବଂ ବିଭିନ୍ନ ଅନ୍ୟାନ୍ୟ ରାଜ୍ୟର ମୋ ସାଙ୍ଗମାନଙ୍କ ସହିତ ବି ମଧ୍ୟ ଖେଳିଥାଏ ଏହାଦ୍ୱାରା ମୋର ଭଲ ସାଙ୍ଗମାନଙ୍କ ସହିତ ଭଲ ସମ୍ପର୍କ ବି ରହିଛି କେତେବେଳେ ହେଲେ ବି ମୁଁ ଯଦି ନ ଖେଳା ତାଙ୍କେ ମଧ୍ୟ ଫୋନ କରିକି ଡାକନ୍ତି ଭାଇ ଆଉ ଖେଳିବା ଆଉ ପବ୍ ଜି ଖେଳିବାରେ ମୁଁ ପଞ୍ଚମ ଶ୍ରେଣୀରୁ ପ୍ଲସ୍ ଥ୍ରୀ ହେଲାଣି ମୁଁ ଏ ପର୍ଯ୍ୟନ୍ତ ଖେଳୁଛି ପବ୍ ଜି ଖେଳିବାରେ ଗୋଟେ ମଜା କ'ଣ ଯଦି ରାଗ ରୁଷା ବି କିଛି ନଥାଏ ଗୋଟେ ମଜା ଟାଇପ୍ର ଖେଳି ଦବ ଆଉ ଏଥିରେ ମୋ ସାଙ୍ଗମାନଙ୍କ ସହିତ ମୋତେ ବହୁତ ଭଲ ଲାଗୁଛି ଏଇଟା ଖେଳିବାରେ ଉଦାହରଣ ସ୍ୱରୂପ ପବ୍ ଜି ଫ୍ରି ଫାୟାର୍ ଫ୍ରି ଫାୟାର୍ ମୁଁ ଏତିକି ଖେଳିନି ମାତ୍ର ପବ୍ ଜି ମୁଁ ବହୁତ ଖେଳୁଛି ଏଥିରେ ମୁଁ ଗୋଟେ ଥରେ ଘରେ ବି ଗାଳି ଶୁଣିଥିଲି ମୋର ଫୋନ ବି ମଧ୍ୟ ଡିସ୍ପ୍ଲେ ଖରାପ ବି ଯାଇଥିଲା ସେଥିପାଇଁ ଭଲ ସିଚୁଏସନ୍ ହେଲେ ଟିକେ କମ୍ ଖେଳିବା ମାତ୍ର ଖେଳିବା ଭଲ ପ୍ରିୟ ଗେମ୍ଟା ମୋର